ଆମେ ତିଆରି କରୁଥିବା ଘରେ ପାନୀୟ ହେଉଛି ଚାହା ଲେମ୍ବୁ ସର୍ବତ ଦହି ପଣା ବେଲ ପଣା ଆଉ ଲସି ପ୍ରଥମେ ଆମେ ଚାହା ଟା କେମିତି ତିଆରି ହେଉଛି ସେହିଟା କହିବା ଚାହା ଟାକୁ ପ୍ରଥମେ ଆମେ ଚୁଲି ଜାଳିବା ଚୁଲି ଜାଳିକି ତାକୁ ସସପେନ୍ ରେ ବସାଇବା ତା'ପରେ ପାଣି ଆଣିବା ଅଳ୍ପ ପାଣି ଦେବା ଅଳ୍ପ ପାଣି ସାଙ୍ଗରେ ତାକୁ କ୍ଷୀର ପାଣି ଗରମ ହେଲେ କ୍ଷୀର ପକାଇବା କ୍ଷୀର ପକାଇ ସାରିଲା ପରେ ତାକୁ ଆବଶ୍ୟକ ଦେଖି ଚାହା ପତି ଗୁଜୁରାତି ତେଜପତ୍ର ତା'ପରେ ଚିନି ତାକୁ ପକାଇଲା ପରେ ଭଲ ଭାବରେ ଫୁଟିଲା ପରେ ତାକୁ ହୋଇଯିବ ଆମର ଚାହା ପ୍ରସ୍ତୁତି ତା'ପରେ ହେଲା ଆମର ଲେମ୍ବୁ ପଣା ଲେମ୍ବୁ ପଣା ପ୍ରଥମେ ଆମେ ପାଣି ନେଇ ଆସିବା ପାଣି ଆଣି ସାରିଲା ପରେ ଗୋଟେ ପାତ୍ରରେ ପାଣିଟାକୁ ରଖିବା ଲେମ୍ବୁ ନେଇ ଆସିବା ଲେମ୍ବୁକୁ କାଟିବା କାଟିକି ଚିପୁଡ଼ିକି ରସ ପକାଇବା ପାଣିରେ ତାଦେହରେ ସ୍ୱାଦ ଦେଖିକି ଲୁଣ ଚିନି ପକାଇକି ତା'ପରେ ହୋଇଗଲା ଆମର ଲେମ୍ବୁ ସର୍ବତ ତା'ପରେ ରହିଲା ଆମର ବେଲ ପଣା ବେଲ ପଣା କେମିତି ତିଆରି କରିବା ବେଲ ପଣା ପ୍ରଥମେ ବେଲ ନେଇ ଆସିବା ତା'ପରେ ଗୋଟିଏ ପାଣି ନେଇ ଆସିବା ଗୋଟିଏ ପାତ୍ରରେ ବେଲକୁ ଆମେ ଫଟାଇବା ଫଟାଇକି ତା'ଦେହରେ ଯେଉଁ ଭିତରେ ରହୁଛି ତାକୁ ସେ ଆଙ୍କୁଡ଼ାରେ ଆମେ ଇଏ କରିବା ତାକୁ କୋରିକି ତା'ଦେହରେ ପକାଇବା ତା'ଦେହରେ ଚିନି ହେଉ ପକାଇକି ତାକୁ ମିଶ୍ରଣ କରି ତାକୁ ଗୋଳାଇକି ସେହିଟା ପ୍ରସ୍ତୁତ ହୋଇଗଲା ସିଏ ତା'ପରେ ପଳାଇ ଆସିଲା ଆମର ଲସି ଲସିଟା ଆମେ ପ୍ରଥମେ ବରଫ ନେଇ ଆସିବା ବରଫକୁ ଗୋଟିଏ ପାତ୍ରରେ ପକାଇକି ତାକୁ ଚୁନା କରିବା ତା'ପରେ ଗୋଟିଏ ନେଇ ଆସିବା ଆମେ ଗ୍ରାଇଣ୍ଡର ଗ୍ରାଇଣ୍ଡର ଗିନାରେ ତାକୁ ବରଫ ପକାଇବା ବରଫ ପକାଇ ସାରିଲା ପରେ ଦହି ତାକୁ ମିଶାଇକି ଗ୍ରାଇଣ୍ଡିଙ୍ଗ କରିବା ଗ୍ରାଇଣ୍ଡିଙ୍ଗ ତା'ଦେହରେ ପୁଣି କ୍ଷୀର ପଡ଼ିବ କ୍ଷୀର ପରେ ଗ୍ରାଇଣ୍ଡିଙ୍ଗ ହେଲା ଗ୍ରାଇଣ୍ଡିଙ୍ଗ ହେଲା ପରେ ତାକୁ ଆମେ କାଜୁ କିସମିସ ନଡ଼ିଆ କୋରା ସବୁ ପକାଇକି ଲସି ତିଆରି କରିବା